ଯଦି ଆମ ଖାଦ୍ୟକୁ କେହି ପ୍ରଶଂସା କରେ କିମ୍ୱା ପସନ୍ଦ କରେ ତାହେଲେ ଆମେ ପ୍ରଥମେ ତାକୁ ଖାଦ୍ୟର ପ୍ରଣାଳୀ ଜଣାଇବା ଯେମିତି କି ଏକ୍ସାମ୍ପୁଲ୍ କି ରୁଟି ରୁଟି କରିବାକୁ ହେଲେ କେତେ ପରିମାଣର ଅଟା ଦରକାର ଏବଂ କେତେ ପରିମାଣର ପାଣି ଦରକାର କେତେ ପରିମାଣ ଲୁଣ ଦରକାର ଓ ଦଳଟି କିପରି ଭାବେ ହେବା ଦରକାର ଏବଂ ତା'ପରେ କେତେବେଳେ ରୁଟିଟି ଫୁଲିବ ସେଇଟା ବି ଜାଣିବା ଦରକାର ସେଥିପାଇଁ ଆବଶ୍ୟକ ହେଉଥିବା ସେହି ପରି ପ୍ରଥମେ ଆମେ ଖାଦ୍ୟର କ'ଣ କ'ଣ ସବୁ ଆବଶ୍ୟକ ଜିନିଷ ତାକୁ ଜାଣିବା ଦରକାର ତା'ପରେ କେତେ ପରିମାଣରେ କେତେ ଲୋକଙ୍କ ପାଇଁ ଖାଦ୍ୟଟି ବନାଯିବ ତା ଅନୁସାରେ ପରିବାଟି କିମ୍ବା ଦ୍ରବ୍ୟଟି ନେବା ଆବଶ୍ୟକ ତାପରେ ସବୁ କାର୍ଯ୍ୟ ସରିଗଲା ପରେ ସବୁ କାର୍ଯ୍ୟ କରିସାରିଲା ପରେ ନିଆଁରେ କେତେ ସମୟରେ ଚୁଲାରେ ନିଆଁ ପ୍ରସ୍ତୁତ କରି ଏହା ତାୱାକୁ ଲଗାଇ ତାୱାରେ ଲଗାଇ ତାକୁ ପକାଇବା ତାକୁ ଖାଦ୍ୟରେ ପ୍ରସ୍ତୁତି କରିବା ଏବଂ କାଗଜ ତଳେ

ଜଣେ ପ୍ରଶଂସକମାନେ ନିଜେ ମଧ୍ୟ ଖାଦ୍ୟ ପ୍ରସ୍ତୁତି କରିବାରେ ସହାୟକ ହେବେ ଏବଂ ନିଜେ ମଧ୍ୟ ଏହି ଦ୍ରବ୍ୟ ବ୍ୟବହାର କରି ଦୋକାନକୁ ଯାଇ ଖାଦ୍ୟ ପ୍ରସ୍ତୁତ କରି ପାରିବେ ସେଥି ପ୍ରତି ପ୍ରଥମେ କ'ଣ କ'ଣ ଦ୍ରବ୍ୟ ଦରକାର ତାହା ଜାଣିବାକୁ ହୋଇଥାଏ ତାପରେ କେଉଁ କେତେବେଳେ କେଉଁ ଦ୍ରବ୍ୟଟି ତାୱାରେ ପକାଯିବ ତାହା ଦରକାର ହେଇଥାଏ ସେଥିପାଇଁ ଏତେ ସବୁ ଦରକାର ହେଇଥାଏ ପ୍ରଥମେ ତାପରେ ପ୍ରଣାଳୀ ଅନୁସାରେ ତା'ପରେ ସିରିଏଲ ଅନୁସାରେ ଖାଦ୍ୟରେ କ'ଣ କ'ଣ ଦରକାର ତାହା ଲେଖା ଯାଇଥାଏ ଏହା କରିବା ଦ୍ୱାରା ଜଣେ ପ୍ରଶଂସକ ଖାଦ୍ୟଟି ତିଆରି କରି ପାରିବାଟା ସକ୍ଷମ ହୋଇଥାଏ